ଆଜିକାଲି ପାରମ୍ପାରିକ ଭାବରେ ମୁଁ ସବୁବେଳେ କଲମ ସହିତ କାଗଜରେ ଲେଖିବାକୁ ପସନ୍ଦ କରୁଥିଲି କିନ୍ତୁ ଏବେ ସମୟର ପରିବର୍ତ୍ତନରେ ସବୁ ପରିବର୍ତ୍ତନ ଘଟିଯାଇଛି କେହି ଆଉ ଖାତା କଲମରେ ଲେଖିବାକୁ ଚାହୁଁ ନାହାନ୍ତି କିମ୍ବା କୌଣସି ଆଗକୁ ଚିଠି ପଠାଇବାକୁ ପଡ଼ୁଥିଲେ ସମସ୍ତେ ଡାକ ଘରକୁ ଯାଇ ସେଠି ଚିଠି ଲେଖି ପଠାଇବାକୁ ପଡ଼ୁଥିଲା କିନ୍ତୁ ସମୟର ପରିବର୍ତ୍ତନ ଏତେ ପରିବର୍ତ୍ତନ ହୋଇ ଯାଇଛି ଯେ ସମସ୍ତେ ଖାତା କଲମ କ'ଣ ଧରିବେ ଯାହା ସେମାନେ ଲ୍ୟାପଟପ କିମ୍ବା ମୋବାଇଲ ସାହାଯ୍ୟରେ ସେମାନେ ମେସେଜ ପଠାନ୍ତି କିମ୍ବା ସେମାନେ ଖବର ପଠାନ୍ତି ଆଉ ମୋବାଇଲ ସାହାଯ୍ୟରେ ୱାଟସଆପ ଇନଷ୍ଟା ଫେସବୁକରେ ସେମାନେ ଇଏ କରି ଲୋକଙ୍କ ପାଖରେ ଖବର ପଠାଇ ପାରନ୍ତି ଯାହା ଦ୍ୱାରାକି ଆମେ ଆମର ପୁରୁଣା ଯାହା ରୀତିନୀତି ଥିଲା ତାହା ସବୁ ଆମେ ଭୁଲି ଯାଇ ଏବେ ଯାହା ବଦଳିବା ଯୁଗରେ ଆମେ ନିଜକୁ ବଦଳାଇ ସାରିଛୁ